ମୁଁ ଏଇଠି ବସିଛି ହଁ ହଁ ଅଛି କପିଳାସ ଯିବା କି ଲୋ ଯିବା ଭାରି କପିଳାସ ତା'ହେଲେ ସେଇଠି ଜାଗର ଜାଳିବା ହଁ ଆଉ ମୋ ଲାଗି ଦୁଇଟା ତୋଳିଦେଇଥିବୁ ଫୁଲ ତୁମର ଦୁଦୁରା ଫୁଲ ଅଛି କି ଆଉ ମୋ ଲାଗି ତୋ ଲାଗି ଆଣିବୁ ଆଁ ମୋର ସେମିତି ଅଣିଥିବୁ ଆହୁରି ଶହେଆଠ ନା ମ ମୁଁ ସକାଳୁ ମୋ ଛୁଆଙ୍କ ରନ୍ଧା ସାରିନି ଆଉ କେତେବେଳେ ତୋଳିବି କହିଲୁ ହଁ ହଁ ହଁ ହଁ ଅନା ଗୋଟେ ଲିଟର୍ ଘିଅ ମୁଁ ନେଉଛି ହଁ ଯେଉଁ କ'ଣ କହିଲୁ କ'ଣ ଜାଗରରେ କାଳୀଗାଈ କ୍ଷୀର ଲାଗିଲେ ଭଲ ହେବ ହଁ ମୁଁ କ୍ଷୀର ନେଇଯାଉଛି ହେଲା ଆରେ ତୁ ଗାଡି କରିକି ଆସିବୁ ହାରି ହାଁ

ଦୀପ ଜାଳିବା ଯେ ସେଠି କ'ଣ ଲାଇନ୍ରେ ଠିଆ ହେବେ ହଁ ଲୋକ ତା ଆଗଦିନ ଯାଉଛନ୍ତି ଭାରି ଆମେ ଡେରିରେ ଗଲେ ଲାଇନ୍ରେ ବହୁତ ପଛରେ ରହିଯିବା

ଅନା ବାରବାଙ୍କରେ ଯିବା ନା ପାହାଚ ବାଇସ୍ ହଁ ଗଲା ବେଳକୁ ଯିବା ଭାରି ପାହାଚରେ ଆସିଲା ବେଳକୁ ବାରବାଙ୍କରେ ଆସିବା ଭାରି ଭଲ ସହଜରେ

ହଁ ମହାଦୀପ ଉଠିବ ଚାରିଟାରେ ଚରିଟାରେ ଉଠିଲାପରେ ସେଇଠି ଗାଧୋଇ ପଡ଼ିବା ଗାଧୋଇକି ଠାକ ହଁ ହଁ ସବୁ ବର୍ଷ ଚାରିଟାରେ ଉଠୁଛି ନା ଚାରିଟାରେ ଉଠୁଛି ସେଇଠି ଆମେ ଗାଧୋଇ ପଡ଼ିବା ଗାଧୋଇ ପଡ଼ିକି ପୁଣି ଠାକୁରଙ୍କୁ ଟିକିଏ ଦର୍ଶନ କରିକି ଯାହା ଖାଇକି ଆସିବା ହଁ ଖାଇକି ଆସିବା ନହେଲେ ଏଠି ଓପାସରେ ଆସିକି କ'ଣ କରିକି ଖାଇହେବ ହଁ ନିରାମିଷ ହୋଟେଲ୍ରେ ଖାଇକି ଆସିବା ହଁ ହଁ ମୋର ସବୁ ଭଲ

ତୁମ ପରିବାରରୁ ଆଉ କିଏ କିଏ ଯିବେ ଛୁଆଟାକୁ କାଇଁ ନେଉଛୁ ଛୁଆଟା ହଇରାଣ କରିବ ନା ଯେଉଁ ଜେଜ କତିରେ ଛାଡ଼ିଦେବୁ

ତା ମାମୁଁଘରେ ନହେଲେ ଛାଡ଼ିଦେ ତା ମା' ଆଈ କତିରେ ହଁ ମୁଁ ମୋ ପୁଅ ଝିଅ କାହାକୁ ନେଉ ନାହିଁ ତ ଆଉ ତୁ ଶାଢ଼ୀ କିଣି ସାରିଲୁଣି ହଁ ତୁ କେଉଁ କଲର୍ର ଶାଢ଼ୀ କିଣୁଛୁ ହଁ ହଉ ହଉ ତୋର ଚମ୍ପା କଲର୍ ବେଶୀ ପସନ୍ଦ ନା ସୂତା ଆଣିବୁ ନା ପାଟ ଆଣିବୁ

କେତେ ଟଙ୍କାର ଆଣିବୁ ହଁ ତୋର ବେଶୀ ପଇସା ଅଛି ତୁ ନେ ହଁ ଓ ହୋ ମୋ ପାଇଁ ଗୋଟେ ଆଣିବୁ ହାରିକି ମୋର ଲାଲ୍ କଲର୍ ଆଣିବୁ ମୋ ପାଇଁ ନହେଲେ ଗୋଟେ କମ୍ ପଇସାରେ ଆଣିବୁ ପଇସା ଦେବିନି ଆ ତୁ ତା'ହେଲେ ସେଇ ମୋର ଆଣ ପଚିଶଶହ ଟଙ୍କାରେ ଆଣ ମୁଁ ଦେବିନି ତ ହଁ ସେଇଆ ହଉ ରଖୁଛି ହେଁ